ମୁଁ ବଜାରରୁ ଆଣିଥିବା ଚେୟାର୍ଟି ଦଶ ଦିନ ମଧ୍ୟରେ ଭାଙ୍ଗିଗଲା ଯାହା ଫଳରେ ମୋର ଅଣ୍ଟା ଆଉ ପିଠି ମଧ୍ୟ ବ୍ୟଥା ହେବାକୁ ଲାଗିଲା ଏହା ଏକ ଉନ୍ନତ ମାନର ଚେୟାର୍ ନଥିଲା ଏବଂ ଚେୟାର୍ରେ ବହୁତ ଦିନ ପର୍ଯ୍ୟନ୍ତ ବସିବା ଦ୍ଵାରା ନିଜ ଅଣ୍ଟା ପିଠିରେ ଦରଜ ଓ ବିଭିନ୍ନ ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇଥାଏ